ହ୍ୟାଲୋ ଆମେ ବୁଲିବାକୁ ବାହାରିଥିଲୁ ଚାରି ପାଞ୍ଚ ଲୋକ ଆପଣ ଗାଡ଼ି କେତେବେଳେ ଆସିବ ଆପଣ କ୍ୟାସ୍ ନେବେ ନା ଅନ୍ଲାଇନ୍ରେ ନେଇଯିବେ ଆମେ ସାଢ଼େ ଛଅଟା ବେଳୁ ରିଟର୍ଣ୍ଣ ଆସିଯିବୁ ତ ତ ଆପଣ ଯଦି କ୍ୟାସ୍ ନେବେ ବୋଲେ ନେଇ ଯାଆନ୍ତୁ ନାହିଁ ବୋଇଲେ ଅନ୍ଲାଇନ୍ ବି କରିଦେବା କିଛି ଅସୁବିଧା ନାହିଁ